ହ୍ୟାଲୋ ଆପଣ ଦ ୱାର୍ଲ୍ଡ ଟ୍ରାଭେଲ ଏଜେନ୍ସିରୁ କହୁଛନ୍ତି ମୁଁ ସୋମ୍ୟରଞ୍ଜନ ଭୋଳ କହୁଥିଲି ଆଜ୍ଞା ମୋତେ କାଲି ଗୋଟିଏ ସାତ ଆଠ ଜଣ ଗଲା ଭଳିଆ ଗୋଟେ ଗାଡ଼ି ଦରକାର ହଁ ଟାଭେରା ହେଲେ ଚଳିବ ହଁ କାଲି ପାଇଁ ବୁକ୍ କରନ୍ତୁ ମୁଁ ସାତଟା ବେଳେ ବାହାରିବି ଠିକ୍ ଅଛି ପୁରୀ